ଲୁହ କବିତା ବୟସରେ ମୋ ଦୁଃଖ ମାନେ ଏବେ ତଥାପି ମୁଁ ଆଖି ଆଗରେ ଦିନ ରାତି ଝାପସା ଝାପସା ଲାଗେ ନା ଆଖିକୁ ପଚାରେ ନା ମୋତେ ପଚାରୁଥାଏ ମେଘୁଆ ରଙ୍ଗର ମନ ତଲୁ ବାର ମାସି ଧରି ପଡ଼ିଥାଏ